ବର୍ତ୍ତମାନ ଗ୍ରାମାଞ୍ଚଳର ଶିକ୍ଷା ବ୍ୟବସ୍ଥା ପୂର୍ବାପେକ୍ଷା ଯଦିଓ ଉନ୍ନତ ହୋଇଛି ତଥାପି ବର୍ତ୍ତମାନ ସ୍ତରରେ ଉଣେଇଶି ଶହ ଏକୋଇଶି ମସିହା ଦୁଇ ହଜାର ଏକୋଇଶି ମସିହାକୁ ଲକ୍ଷ୍ୟ କରି ଏହା ଆମେ ଉପଯୁକ୍ତ ମନେକରି ନାହୁଁ କାରଣ ବର୍ତ୍ତମାନ ଇଣ୍ଟନେଟ୍ ବ୍ୟବସ୍ଥା ଜାଗାରେ ପହଞ୍ଚିଥିବାରୁ ପ୍ରତ୍ୟେକ ପିଲାମାନେ ଇଣ୍ଟରନେଟ୍ ସହିତ ପ୍ରାୟ ଛୋଟବେଳୁ ଜଡ଼ିତ ରହୁଛନ୍ତି ତେଣୁ ପିଲାମାନଙ୍କର ଶିକ୍ଷାରେ ପ୍ରଥମ ତଳସ୍ତରରୁ ତୃଣମୂଳ ସ୍ତରରୁ ବିଶେଷ କରି ପିଲାମାନେ ଯଦି ପାଠପଢ଼ାରେ ଇଣ୍ଟରର୍ନେଟ୍ର ବ୍ୟବହାର ଜାଣିପାରିବେ ତେବେ ତାଙ୍କର ଜୀବନଶୈଳୀ ଉନ୍ନତି ପରିଲକ୍ଷିତ ହେଇପାରିବ ଏବଂ ସେମାନେ ଭବିଷ୍ୟତରେ ଭଲ କର୍ମ ମଧ୍ୟ କରିପାରିବେ ମାନେ କରାଯାଉ ଆମେ ଯେତେବେଳେ ବର୍ତ୍ତମାନ ଲର୍ଣ୍ଣିଙ୍ଗ୍ କରୁଛେ ପାଠ ପଢ଼ୁଛେ ବିଶେଷ କରି ବହି ଖାତା ଏହା ହିଁ ସରକାର ଆମକୁ ଯୋଗାଇ ଦେଉଛନ୍ତି ଗ୍ରାମାଞ୍ଚଳ ସ୍ତରରେ ଏହା ହିଁ ହେଇପାରୁଛି କିନ୍ତୁ ସହରାଞ୍ଚଳରେ ସାଧାରଣତଃ ତା'ଠାରୁ ଟିକେ ଉପରକୁ ଗଲେ ସେଇଠି ଅନେକ ପ୍ରକାର ବ୍ୟବସ୍ଥା ରହିଛି ଯେପରିକି ଲାବ୍ରୋଟୋରୀ ମଧ୍ୟ ବ୍ୟବସ୍ଥା ରହିଛି ଛୋଟ ପିଲାଟେ ମଧ୍ୟ ବିଜ୍ଞାନର ଉପଯୁକ୍ତ କିଭଳି ଭାବରେ ବ୍ୟବହାର କରାଯାଇପାରୁଛି ତାହା ସେମାନେ ଦେଖିପାରୁଛନ୍ତି କିନ୍ତୁ ଗ୍ରାମାଞ୍ଚଳରେ ତାହା ସମ୍ଭବ ହେଇପାରୁନାହିଁ ତାହା କେବଳ ବହିର ଛବି ଆଉ ବହିର କାର୍ଯ୍ୟକ୍ରମ ମଧ୍ୟରେ ହିଁ ପଢ଼ା ମାଧ୍ୟମରେ ହିଁ ସେମାନେ ବୁଝୁଛନ୍ତି କିନ୍ତୁ ପ୍ରକୃତରେ ସେମାନେ ଲାଇଭ୍ ଦେଖିପାରୁନାହାନ୍ତି ପ୍ରତ୍ୟକ୍ଷ ପରେ ଦେଖିପାରୁନାହାନ୍ତି ଯଦି ତାର ବ୍ୟବସ୍ଥା ଗୋଟେ ଛୋଟ ପିଲାବେଳୁ ସେମାନେ ଦେଖିପାରିଥାନ୍ତେ ତେବେ ସେମାନେ ନିଶ୍ଚିତ ଭାବରେ ବିଜ୍ଞାନକୁ ଅତି ପାଖୁରୁ ଜାଣିପାରିଥାନ୍ତେ ଏବଂ ପରବର୍ତ୍ତୀ ସମୟରେ ଯେତେବେଳେ ସେମାନେ ମେଟ୍ରିକ୍ୟୁଲେସନ୍ ପାସ୍ କରୁଛନ୍ତି ଦ୍ୱାଦଶ କିମ୍ବା ସେମାନେ ଯେତେବେଳେ ଗ୍ରାଜୁଏସନ୍ କରୁଛନ୍ତି ତାଙ୍କ ଜୀବନଶୈଳୀକୁ ପ୍ରଭାବିତ କରିପାରିଥାନ୍ତା ଅନ୍ୟ ଉପାୟରେ କହିବାକୁ ଗଲେ ଅନ୍ୟ ଗୋଟେ ଦିଗ ରହୁଛି ମନେ କରନ୍ତୁ ଆମର ଇଣ୍ଟର୍ନେଟ ଇଣ୍ଟରର୍ନେଟ୍ ପିଲା ମାନେ ଏତେ ଜଡ଼ିତ ରହୁଛନ୍ତି ଛୋଟବେଳେ ମୋବାଇଲ୍ ସହିତ ଜଡ଼ିତ ରହୁଛନ୍ତି କିନ୍ତୁ ପାଠପଢ଼ା ସ୍ତରରେ ଯଦି ଦେଖିବା ସେମାନେ କେବଳ ମେଟ୍ରିକ୍ୟୁଲେସନ୍ ପରେ ହିଁ ଜାଣିପାରୁଛନ୍ତି ଇଣ୍ଟରର୍ନେଟ୍ର ପ୍ରକୃତ ବ୍ୟବହାର କ'ଣ ମୋବାଇଲ୍ର ବ୍ୟବହାର ଆଉ ଇଣ୍ଟରର୍ନେଟ୍ର ପ୍ରକୃତ ମାନେ ବିଷୟବସ୍ତୁକୁ ନେଇ ଶିକ୍ଷାକୁ ନେଇକି ଶିକ୍ଷାର ମହତ୍ଵପୂର୍ଣ୍ଣ ଭୂମିକା କ'ଣ ରହିଛି ବିଶେଷ କରି ଶିକ୍ଷାରେ ଇଣ୍ଟରର୍ନେଟ୍ର ମହତ୍ତ୍ଵପୂର୍ଣ୍ଣ ଭୂମିକା କ'ଣ ରହୁଛି ସେମାନେ ଜାଣିପାରୁନାହାନ୍ତି ସେମାନେ କେବଳ ଗେମିଙ୍ଗ୍ ଏବଂ ବିଭିନ୍ନ ସୋସିଆଲ୍ ମିଡ଼ିଆକୁ ହିଁ କେବଳ ୟୁଜ୍ କରୁଛନ୍ତି ପ୍ରକୃତରେ ଇଣ୍ଟରର୍ନେଟ୍ର ମୂଲ୍ୟ ସେମାନେ ବୁଝୁଛନ୍ତି ଯେତେବେଳେ ସେମାନେ ମେଟ୍ରିକ୍ ପାସ୍ କରୁଛନ୍ତି ପି ଜି ଡ଼ି ସି ଏ କରୁଛନ୍ତି କିନ୍ତୁ ପ୍ରଥମରୁ ଆମର ଇଣ୍ଟରର୍ନେଟ୍ର ବ୍ୟବସ୍ଥା ଥାଆନ୍ତା ପିଲାମାନେ ଖେଳ ମାଧ୍ୟମରେ ମଧ୍ୟ ପାଠଟାକୁ ସେମାନେ ନେଇପାରିଥାନ୍ତେ ଏବଂ ଭବିଷ୍ୟତରେ ସେମାନେ ଉନ୍ନତି କରିପାରିଥାନ୍ତେ